ବାହ୍ୟ ସଂସ୍କୃତି ମାନେ ଯୋଉ ବାହାରର ସାମୁଦ୍ରିକ ବାଣିଜ୍ୟ ବ୍ୟବସାୟ ହେଉଥିଲା ଏବେ ସେଇଟା ଓଡ଼ିଶାରେ ହେଉଛି ଓଡ଼ିଶାର ଲୋକ ନେଇକି ବାହାରେ ସାମାଜିକ ସମୁଦ୍ର କରୁଛନ୍ତି ଯେମିତିକି ସମୁଦ୍ର ମାର୍ଗ ଦେଇ ଇଣ୍ଡୋନେସିିଆ ଚୀନ୍ ସହିତ ସମ୍ପର୍କ ହେଉଥିଲା ସେମିତି ଏବେ ଚୀନ୍ ଇଣ୍ଡୋନେସିଆ ଓ ଭାରତ ସହ ସମ୍ପର୍କ ହେଉଛି ସେହି ସମୁଦ୍ର ମାଧ୍ୟମ ଦେଇକି ବାଣିଜ୍ୟ ବ୍ୟବସାୟ ଯାହା ହେଉଛି ଭାରତରୁ ବାହାରକୁ ଓଡ଼ିଶାରୁ ବାହାରକୁ ସମୁଦ୍ର ଦେଇକି ବାହାର ରାଜ୍ୟ କିମ୍ବା ବାହାର ଦେଶ କିମ୍ବା ବାହାର ଯାହା ବିି ଓ ସେଇ ଜିନିଷ ଯାକ ବାହାରେ ପହଞ୍ଚି ପାରୁଛି ଏହିଭଳି ଓଡ଼ିଆ ବାହ୍ୟ ସଂସ୍କୃତି ଦ୍ୱାରା ଓଡ଼ିଶାର ସଂସ୍କୃତି ବହୁତ ପ୍ରଭାବିତ ହୋଇଛି ଆଉ ଓଡ଼ିଶାର ସଂସ୍କୃତି ବଞ୍ଚାଇ ରଖିବାକୁ ହେଲେ ଯେପରି କାମ କରି ଆସୁଛନ୍ତି ଆମର ଓଡ଼ିଆ ପାଇକ ପୁଅମାନେ ସେଇ ପାଇକ ପୁଅମାନେ ଏଇ କାମ କରିବାକୁ ପଡ଼ିବ ବୋଲି ଆଶା କରୁଅଛି